ହଁ ଓ ହୋ କ'ଣ ଫସଲ ହୋଇଛି କି ହଁ ତୁମ ପୁରୀ ପଟେ ତା'ହେଲେ ଭଲ ଫସଲ ରେଟ୍ କ'ଣ ଠିକ୍ ଠାକ୍ ଅଛି ଟି ଆଉ ବା ଆମ ଆଡ଼େ ଏବେ ବୁଜି ଲାଗିଛି କଲରା ଚାଲିଛି ଆଉ କାକୁଡ଼ି ବାଇଗଣ ଆରେ ବାଇଗଣ ତ ଭଲ ରେଟ୍ ହେଉନି ଆଉ ମାର୍କେଟ୍ ଖାଉନି ଆଉ ତୁମ ପଟେ ବାଇଗଣ ରେଟ୍ କେତେ ଅଛି କୋଡ଼ିଏ ଟଙ୍କା ଅଛି ଆମ ପଟେ ତ ଦେଢ କିଲୋ କୋଡ଼ିଏ ଦେଲେ ବି ନେଉନାହାନ୍ତି ଆଉ ତେଣୁ ଭାରି ଲସ୍ ହେଲାଣି ଏଇ ବାଇଗଣ କରିକି କଲରା କରିଥିଲେ ଭଲ ଲାଭ ହୋଇଥାନ୍ତା କଲରା ଭଲ ରେଟ୍ ଅଛି ଚାଳିଶ ଟଙ୍କା ଲେଖାଏଁ ତୁମ ପଟେ ଓହୋ ତା'ହେଲେ ତୁମର ଠିକ୍ ଠାକ୍ ଇଏ ଚାଲିଛି ଆଉ ତୁମ ପଟେ ଫସଲଟା ଆଉ ଭଲ ଅମଳ ବର୍ଷା ହୋଇଛି କି ନାହିଁ

ମୁଁ ଏଇ ଦୋକାନରୁ ଆଣିଥିଲି ହେରି ବିହନ ମୋତେ ଟିକିଏ ରେଟ୍ ଅଧିକ ପଡ଼ିଯାଇଥିଲା ଆମ ଏପଟେ ତା'ପରେ ଏଇ ପାଣି ପାଇଁ କ'ଣ କି ଇଏ କେନାଲ୍ ପାଣି ମଡ଼େଇଲା ଆସିକି ସେଇଠୁ ପଇସା ଟିକିଏ ଭରିବାକୁ ପଡ଼ୁଛି ତେଣୁ ଏପଟେ ବି ରେଟ୍ଟା କମିଯାଉଛି ପରିବା ଆଉ ଲାଭଟା କୁଆଡ଼ୁ ଆସିବ ନାଇଁ ଯାହା ଅମଳ ବାହାରୁଛି ଏତ ରେଟ୍ ହେଉନି ଆଉ ଅମଳ କ'ଣ ହେବ ଇଏ ତ ସେଇ ବଜାରରେ ତ ରେଟ୍ ହେଉନି ବାଇଗଣ ତ ମୁଖ୍ୟ ଦେଢ କିଲୋ କୋଡ଼ିଏ ଟଙ୍କା ଯାଉଛି କଲରା ତ ରେଟ୍ ଆଉ ବୋଜି ତ ଲାଗିଛି ବୋଜି ଉପରେ ଏତେ ଇଏ ମାଡ଼ ହେଉନି ଏମତି ଚାଲିଛି ଆଉ ଭେଣ୍ଡି ଏଇ କୋଡ଼ିଏ ତିରିଶି କୋଡ଼ିଏ ଟଙ୍କା ଅଛି ତୁମ ପଟେ ଭଲ ରେଟ୍ ଥିବ ହଁ ତୁମ ସେପଟଟା ଠିକ୍ ମାର୍କେଟ୍ କେତେ ମାଣେ ବାଇଗଣ କରିଛ କି ମୁଁ ଏଇଠି ଦୁଇ ମାଣେ ଖଣ୍ଡେ କରିଥିଲି ସେଇଥିରେ ବି ଲସ୍ ଆଉ ତୁମର ଏ ବର୍ଷ ଭଲ ଲାଭ ହେବ ଆଉ ଆଉ ଏଇ ବାଇଗଣଗୁଡ଼ାକ ମୋର କାଇଁ ପୋକଟା ଟିକିଏ ଲାଗିଯାଉଛି କ'ଣ କେମିତି ତା'ର କେଉଁଠି ବୁଝିକି ଆଣିଲେ ହେବ କହିଲ ଇଏ ମୁଁ ଗୋଟେ ଆଣିଥିଲି ଔଷଧ ଯେ ସେଇଟା ପକାଇଥିଲି ଥରୁଟେ କାଇଁ କାମ କଲାନି ତେଣୁ ସେଇ ଯୋଗୁଁ ତୁମକୁ ଫୋନ୍ କରିକି ପଚାରିଲି ଆଉ କେଉଁଠୁ ଆଉ ମେଡ଼ିସିନ୍ଟା ଆଣିଲେ ଭଲ କାମ କରିବ ବୋଲି ଏ କ'ଣ ହର୍ମୋନ୍ ହଉ ତା'ହେଲେ ଦେଖିବା ଯାଇକି ଆଜି ଦୋକାନରେ ମୁଁ କଥାବାର୍ତ୍ତା କରୁଛି ଆଣିଲା ପରେ ଏଇଟା ସେକେଣ୍ଡ୍ ଟାଇମ୍ ପକାଇବି ପକାଇଲା ପରେ କ'ଣ ହେଉଛି ଆଉ ହଉ ରଖିଦିଅ